ଖୋଲା ପାଣିରେ ପହଁରିବା ସମୟରେ ଆମେ ସୁରକ୍ଷିତ ଏଇପରି ରହୁ ଯାହା କି ଯେଉଁ ବଡ଼ ବଡ଼ ଗାଡ଼ି ଏବଂ ବିରାଟ ବଡ଼ ବଡ଼ ଗାଡ଼ିମାନଙ୍କର ଆଗ ଏବଂ ପଛ ଟ୍ୟୁବକୁ ତା ଦେହରେ ପବନ ପୂରେଇକି ଆମେ ସେଇଥିରେ ତାକୁ ଧରିକି ପହଁରିଲେ ଆମେ ସୁରକ୍ଷିତ ରହି ପାରିବୁ ହେଲା ବଡ଼ ବଡ଼ ଜଳାଶୟରେ ମଧ୍ୟ ଆମର ଯେଉଁ ପଥର ଶୈବାଳ ପାଣିରେ ଦୃଢ଼ ତେଣୁକରି ଏଇ ଭାବରେ ପ୍ରତିବନ୍ଧକ ରୁହେ କିନ୍ତୁ କେମିତି ନାଁ ପହଁରିଲା ବେଳେ ମୁଁ ଗୋଟେ ଗୋଟେ ବଡ଼ ବଡ଼ ଟାପ ରହିଯାଇଥାଏ ବଡ଼ ବଡ଼ ପଥର ଫଥର କି ରହିଯାଇଥାଏ ତା ଦେହରେ ମଧ୍ୟ ମାଡ଼ ହେଇଯାଏ କିମ୍ବା ଜଳସ୍ରୋତରେ ଯେଉଁ ଶିଉଳି ଶୈବାଳ ଏସବୁ ଥିଲେ ଗୋଡ଼ ମଧ୍ୟ ଖସିଗଲେ ଆମେ ସେଥିରୁ ପଡ଼ିଯାଉ ତା'ପରେ ପାଣିର ଯଦି ସ୍ରୋତ ସ୍ରୋତ ଅଧିକ ଥାଏ ତା'ପରେ ତା ପ୍ରଭାବରେ ମଧ୍ୟ ଆମେ ଭାସିଯିବାର ସମ୍ଭାବନା ରହିଥାଏ ତେଣୁକରି ଆମେ ଏହି ପରି ଭାବରେ ପାଣିରେ ପହଁରି ଏବଂ ତା'ର ଏଇ ସବୁ ଜିନିଷରୁ ସଜାଗ ରହିଲେ ଆମର ଆଉ କୌଣସି ଅସୁବିଧାରେ ସମ୍ମୁଖୀନ ଆମେ ହେଇ ପାରିବୁ ନାହିଁ